ଆଜିକାଲି ବହୁତ ରାଜନୀତି ଦେଖିବାକୁ ମିଳିଲାଣି ଦଳର କହିଲେ

ଇଲେକ୍ସନରେ ଭୋଟ ମୁଁ ମଧ୍ୟ ଦେଇଥାଏ ବିଜେଡ଼ିଙ୍କର ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଯେଉଁ ସୁବିଧା ସୁଯୋଗ ମିଳୁଛି ତାକୁ ମଧ୍ୟ ମୁଁ ବହୁତ ପସନ୍ଦ କରିଥାଏ ଯଦି ମୁଁ ବିଜେଡ଼ିର ନେତାମାନଙ୍କୁ ଦେଖିବାକୁ ପାଏ ତେବେ ମୁଁ କଳାହାଣ୍ଡି ଜିଲ୍ଲାର ଶିକ୍ଷାର ଉନ୍ନତି ବିଷୟରେ କଥାବାର୍ତ୍ତା ମଧ୍ୟ ହେବି